ଆମ ନୟାଗଡ଼ ଜିଲ୍ଲା ର ଉପଲବ୍ଧ କିଛି ସ୍ଥାନୀୟ ପରିବହନ ହେଲା ବସ୍ କାର ଅଟୋ ଏବଂ ଛୋଟ ଛୋଟ ମୋଟରସାଇକେଲ ଦୂର ଦୁରାନ୍ତକୁ ଯିବା ପାଇଁ ଆମେ ବସ୍ ର ସାହାଯ୍ୟ ନେଇଥାଉ ଏବଂ ଟ୍ରେନ୍ ର ସାହାଯ୍ୟ ନେଇଥାଉ ଦୈନନ୍ଦିନ ଜୀବନରେ ଯିବା ଆସିବା କରିବା ପାଇଁ ଲୋକମାନେ ଘରୁ ବଜାର କୁ ଯିବା ପାଇଁ ଘରୁ ବଜାର କୁ ଯିବା ପାଇଁ ସେମାନେ ମୋଟରସାଇକେଲ ବା ସାଇକେଲର ବ୍ୟବହାର କରିଥାଆନ୍ତି କିନ୍ତୁ ଦୁରକୁ ଯେଉଁମାନେ ଯାଆନ୍ତି କାର କାର ଅଟୋ ଭଡ଼ା କରି ଯାଆନ୍ତି ଆମ ନୟାଗଡ଼ ଜିଲ୍ଲାର ପରିବହନ ବ୍ୟବସ୍ଥା ଏହିପରି